ଆମ ଗ୍ରାମରେ ଆମେ ଗୋଟେ ପୋଖରୀ ଦେଶ ତରଫରୁ ଲିଜ୍ ଆଣିଛୁ ପାଞ୍ଚ ଛଅଜଣ ନେଇ ଲିଜ୍ ଆଣିଛୁ ମାଛ ବି ବଢ଼ିବାରେ ଲାଗୁଛନ୍ତି ସେଠାରେ ଆମର ପଡ଼ୋଶୀ ଗ୍ରାମବାସୀ ଲୋକ କିଛି ମିଥ୍ୟା ଭୁଲ ୟେ କରୁଛନ୍ତି ଆଉ ଏଇ ଏଇଥିପାଇଁ ଆମେ ସେ ମିଥ୍ୟା ଖଣ୍ଡନ କରୁଛନ୍ତି କିଏ ବିଷ ପକେଇଦମୁ କିଏ ୟେ କରିମୁ ଆଉ ମାଛ ଆମର ଧୀରେ ଧୀରେ ବଢ଼ିବାରେ ଲାଗିଛି ଆଉ ଆମେ ଚାହୁଁଛୁ କେମିତି ମାଛ ବଢ଼ିବ ମାଛ ୟେ କରି ବ୍ୟବସାୟ ଆମେ ଠିକରେ ଆରମ୍ଭ କରିବୁ ବା ଉନ୍ନତି କରିବୁ